ଆମ ଅଞ୍ଚଳରେ ଅନେକ ସମୟରେ ବା ଏବେ ଦେଖିବା ପାଇଁ ଗଲେ ମହିଳାଙ୍କର ଭୂମିକା ଅନେକ ପରିମାଣରେ ବଦଳି ଅଛି କାରଣ ମହିଳାମାନେ ଏବେ ଅନେକ ପରିମାଣ ମାତ୍ରାରେ ଶିକ୍ଷା ଲାଭ କରୁଛନ୍ତି ଏବଂ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ମଧ୍ୟ ପ୍ରଦାନ କରିବାରେ ସକ୍ଷମ ହେଉଛନ୍ତି ସେହିପରି ଭାବରେ ସେମାନେ ମତ ତାଙ୍କ ଠିକରେ ରଖିପାରୁଛନ୍ତି ଚାକିରୀ କ୍ଷେତ୍ରରେ ମଧ୍ୟ ଠିକ ଭାବରେ ଚାକିରୀ କରୁଛନ୍ତି ଏବଂ ନିଜ ପରିବାରକୁ ସମ୍ଭାଳିବା ସଙ୍ଗେ ସଙ୍ଗେ ନିଜ ସ୍ୱାମୀ ଏବଂ ନିଜ ସହ ପରିବାର ବନ୍ଧୁବାନ୍ଧବ ମଧ୍ୟ ଠିକରେ ସମ୍ଭାଳି ପାରୁଛନ୍ତି ଏବଂ ସେମାନଙ୍କୁ ଠିକ ଭାବରେ ସମ୍ମାନ ମଧ୍ୟ ମିଳୁଅଛି ମହିଳାମାନେ ସ୍ୱାଧୀନ ଭାବରେ ଶିକ୍ଷାଗ୍ରହଣ କରିବା ସଙ୍ଗେ ସଙ୍ଗେ ଚାକିରୀ ମଧ୍ୟ କରିପାରୁଛନ୍ତି ଯାହାଫଳରେ ଆମ ସମାଜରେ ଏକ ନୂତନ ସୃଷ୍ଟି ହୋଇଅଛି ଏବଂ ଆଜିକା ଦିନରେ ପୁରୁଷମାନଙ୍କୁ ଯେତିକି ସମ୍ମାନ ଦିଆଯାଏ ମହିଳାମାନଙ୍କୁ ମଧ୍ୟ ସେତିକି ସମ୍ମାନ ଦିଆଯାଉଅଛି ଯାହା ଫଳରେ ମହିଳାମାନେ ଅନେକ ସ୍ୱାଧୀନ ପଥରେ ଆଗକୁ ବଢ଼ି ଯାଉଛନ୍ତି ଏବଂ ଅନେକପ୍ରକାରର ଉନ୍ନତି କାମ କରିଯାଉଛନ୍ତି ବହୁ ଅନେକ ସ୍ଥାନ ଦେଖିବା ପାଇଁ ଗଲେ ଅନେକ ଅଞ୍ଚଳ ଏବେ ମଧ୍ୟ ଅଛି ଯେଥିରେ ଅନ୍ୟ ସ୍ଥାନ ମାନଙ୍କରେ ମହିଳାମାନଙ୍କୁ କାମ କରିବା ପାଇଁ ଅନୁମତି ଦିଆଯାଉନାହିଁ ଯାହାଫଳରେ ମହିଳାର ମାନଙ୍କର ଉନ୍ନତିକରଣ ହେଇପାରୁନାହିଁ ଏବଂ ସେମାନେ ଅନେକ ପ୍ରକାର ବାଧାର ସମ୍ମୁଖୀନ ହେଉଛନ୍ତି ଯଥା କୌଣସି ଅଞ୍ଚଳରେ ମହିଳାମାନଙ୍କୁ ବହୁ କମ୍ ବୟସରୁ ବୈବାହିକ ଜୀବନରେ ସେମାନଙ୍କୁ ବାନ୍ଧି ଦିଅନ୍ତି ଯାହାଫଳରେ ସେମାନେ ନିଜ ସ୍ୱପ୍ନ ସାକାର କରିପାରନ୍ତି ନାହିଁ ଏବଂ ସେମାନେ ପାଠ୍ୟକ୍ରମ ମଧ୍ୟ ଠିକରେ ପଢ଼ିପାରନ୍ତି ନାହିଁ ମାତ୍ର ଅନେକ ଏମିତି ମଧ୍ୟ ଅଞ୍ଚଳ ଅଛି ଯେପରି ଆମ ଅଞ୍ଚଳରେ ଅନେକ ସମୟରେ ମହିଳାମାନେ ଶିକ୍ଷାଗତ ପ୍ରାପ୍ତ ହୋଇକି ସେମାନେ ଉଚ୍ଚଶିକ୍ଷାରେ ପରିବର୍ତ୍ତନ କରୁଛନ୍ତି ଏବଂ ସେମାନେ ଅନେକ ପ୍ରକାରର ପୋଷ୍ଟରେ ଆପ୍ଲାଏ କରୁଛନ୍ତି ଏବଂ ସେଥିରେ ଉତ୍ତୀର୍ଣ୍ଣ ମଧ୍ୟ ହେଉଛନ୍ତି ଏବଂ ଚାକିରୀର ସୁବିଧା ମଧ୍ୟ ପାଉଛନ୍ତି ଏବଂ ସେମାନେ ଚାକିରୀ କରିବା ଦ୍ୱାରା ସେମାନେ ସେମାନଙ୍କର ଫ୍ୟାମିଲି ସହ ସେମାନେ ମଧ୍ୟ ଗୌରବ ଅନୁଭବ କରୁଛନ୍ତି ଏବଂ ଏବଂ ସେମାନଙ୍କୁ ଅନେକ ପ୍ରକାରର ସମ୍ମାନ ମଧ୍ୟ ମିଳୁଛି ଯାହାଫଳରେ ଆମ ସମାଜ ଏକ ନୂତନ ସମାଜ ଭାବରେ ଗଢ଼ି ଉଠୁଛି ଏହା ଦେଖି ଅନେକ ଯୁବାପିଢ଼ି ବା ଅନେକ ମହିଳାମାନେ କିଛି ଉତ୍ସାହିତ ହେଉଛନ୍ତି ଏବଂ ଆଜିକା ଜେନେରେସନ୍ରେ ଏହାକୁ ଆପଣାଇବା ପାଇଁ ବହୁତ ଇଚ୍ଛୁକ ହେଉଛନ୍ତି ଏବଂ ଅନେକ ମହିଳାମାନେ ଏଥିରୁ ପ୍ରେରିତ ମଧ୍ୟ ହେଉଛନ୍ତି ଯାହା ଏକ ଉତ୍ତମ ବିଷୟ ଅଟେ